ଆଜ୍ଞା ନମସ୍କାର୍ ବସୁନାହାନ୍ତି ଆଉ ଆଜ୍ଞା ଛୁଆମାନେ କେନ୍ତା ପଢ଼ୁଚନ୍ ହଁ ପଢ଼ା ପଢ଼ି ଠିକ୍ କରୁଚନ୍

ହୁଁ

କୋଚିଙ୍ଗ୍ ତ ଡେଲି ଯାଉଛନ୍ ଆଜ୍ଞା ସାର୍ଙ୍କୁ ପଢ଼ା ପୁଢ଼ି ବି ଡେଲି ଚାଲିଛେ ହଁ ଘରେ ବି ପଢ଼ୁଚନ୍ ଡେଲି ଆଜ୍ଞା ଆଉ ଏଗ୍ଜାମ୍ କେବେ ଚାଲୁଛେ ଆଜ୍ଞା

ଆଉ ନୂଆଁ ହାଲ୍ ଚାଲ୍ କାଣା ଆଜ୍ଞା ଖେତ୍ ବାଡ଼ି ବି ଚାଲିଛେ ହଁ ଚାଲିଛେ ଆଜ୍ଞା ହେଟା କହେବାର୍ ନାଇଁ ପଡ଼େ ଆଜ୍ଞା ହୁଁ ବେଲେ ଛୁଆମାନ୍ଙ୍କୁ ଟିକେ ପଢ଼ାପଢ଼ି କରା ଚାଲିଛେ

ହଁ ଚାଷ୍ ବାଡ଼ି କେତେ ଦେଖ୍ବୁ ବେଲେ ହୁଁ ଦେଖ୍ବେ ଫିର୍ଭି ଭଲ୍ସେ ଟିକେ

ଆଉ କହୁନ୍ ସାର୍ ଆଜ୍ଞା ନୂଆଁ ଖବର୍ କାଣା ଆଜ୍ଞା ଛୁଆମାନ୍ଙ୍କର୍ ଚିନ୍ତା ଖାଲି ଭଲ୍ସେ ପଢ଼ାପୁଢ଼ି କରୁନ୍ ଭାବୁଛେଁ ଆଜ୍ଞା ହଁ ଚାଷ୍ ବାଡ଼ିରେ କେତେ ଖଟ୍ବେ ଆଜ୍ଞା ପଢ଼ାପୁଢ଼ି ଟିକେ କରିଥିଲେ ବେଲେ ଠିକ୍ ହେବା ଆଗ୍କେ ବି ଆଜ୍ଞା ଆଉ ଆଜ୍ଞା କହୁନ୍ ଆମର୍ ଆଡ଼େ ତ ଠିକ୍ ଚାଲିଛେ ସବୁ ଚାଷ୍ ବାଡ଼ି ଚାଲିଛେ ଆଜ୍ଞା ଆର୍ କାଣା କହେମି ଆଜ୍ଞା ହୁଁ ହୁଁ ଏତେ ଆଜ୍ଞା ଆଜ୍ଞା ଆଉ ଠିକ୍ ଅଛେ ଆଜ୍ଞା ଆପଣ୍ ମୁଇଁ ଯାଉଛେଁ ଆଜ୍ଞା ଠିକ୍ ଅଛେ ଆଜ୍ଞା ଯାଉଛେଁ ନମସ୍କାର୍ ଆଜ୍ଞା